ଶିକ୍ଷାଗତ ବିଷୟବସ୍ତୁ ବେଶୀ କରି ଟି ଭି କିମ୍ବା ଅନଲାଇନ୍ରେ ଉପଲବ୍ଧ ହେବା ଉଚିତ ନୁହେଁ କାରଣ ବେଶୀ ଟି ଭି ଏବଂ ମୋବାଇଲର ବ୍ୟବହାର କରିବା ଦ୍ୱାରା ପିଲାମାନେ ମୋବାଇଲ ଆଡ଼କୁ ଅଧିକ ଆକର୍ଷିତ ହେଉଛନ୍ତି ଯାହାକି ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରଭାବ ପକାଉଛି ପିଲାମାନେ ଆଗରୁ ମୋବାଇଲ କିମ୍ବା ଟିଭିର ଉପଲବ୍ଧ ଜାଣିନଥିଲେ ଏବେ ବର୍ତ୍ତମାନ ଯୁଗରେ ପିଲାମାନେ ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ମୋବାଇଲର ବ୍ୟବହାର ଜାଣୁଛନ୍ତି କାରଣ କରୋନା ଆସିବା ପରଠାରୁ ପିଲାମାନେ ଅନଲାଇନ୍ କ୍ଲାସ୍ କରୁଛନ୍ତି ଯାହାଦ୍ୱାରା ଛୋଟ ଛୁଆଙ୍କୁ ବି ମୋବାଇଲ ମୋବାଇଲ ଦେବାକୁ ପଡ଼ୁଛି ଯାହାଦ୍ୱାରା ସେମାନେ ଗେମ୍ ହେଉ ଆମ ୟୁ ଟ୍ୟୁବ୍ ଇନଷ୍ଟାଗ୍ରାମ୍ ଇତ୍ୟାଦି ଦେଖି ବହୁତ ଖରାପ ଜିନିଷ ବି ଶିଖୁଛନ୍ତି ତେଣୁ ଅଧେ ଜିନିଷ ଅନଲାଇନ୍ ଅଧେ ଜିନିଷ ଅଫଲାଇନ୍ ଯେଉଁଟାର ଯେଉଁଥିର ଯୋଗ୍ୟ ତାହାକୁ ଉପଲବ୍ଧ କରିବା ଉଚିତ ଅଟେ